ଆମ ଗ୍ରାମୀଣ ସମ୍ପ୍ରଦାୟର ଯୁବକମାନେ କୃଷିକୁ ଏକ ବୃତ୍ତି ଓ ନିଜର ଜୀବନଶୈଲି ଭାବରେ ଦେଖନ୍ତି ତାଙ୍କ ପାଇଁ ତାଙ୍କର କୃଷି ହିଁ ତାଙ୍କର ଜୀବନ କୃଷି କରିକି ପେଟ ଚଲଉଛନ୍ତି ସେହି ଭଲ ଫସଲକୁ ବିକ୍ରୟ କରି ନିଜର ପେଟ ପାଲୁଛନ୍ତି ନିଜେ ଖାଉଛନ୍ତି ଅନ୍ୟକୁ ଖୁଆଉଛନ୍ତି ଯୁବକମାନେ କୃଷିରେ ନୂତନ ନୂତନ ଶୈଳୀ ବ୍ୟବହାର କରୁଛନ୍ତି କେବେ କେବେ ଯୋଉ ସାର ବିକ୍ରୟ ହଉଛି ତାକୁ କିଣିକି କୃଷିରେ ଦଉଛନ୍ତି ଯେମିତିକି ତାଙ୍କ କୃଷି ଭଲ ହଉ ଓ ନିଜ ଘରେ ଗୋବର ସାର ଦେଇ ମଧ୍ୟ କୃଷି କରୁଛନ୍ତି ଗୋବର ସାର ଦେବା ଦ୍ୱାରା ବି ଆମ କୃଷିରେ ବହୁତ ଉନ୍ନତି ହଉଛି ତାଙ୍କର ଫସଲ ଭଲ ହଉଛି ଫସଲରେ ଫଲ ଯାକ ଭଲ ଧରୁଛି ଯେ ତାପରେ ସେହି ଫଲକୁ ତାଙ୍କେ ବିକ୍ରୟ କରି ବହୁତ ଅର୍ଥ ମଧ୍ୟ ଲାଭ କରୁଛନ୍ତି